ରାତି ବାରଟା ହେଲାନି ଏବେ ମୋତେ ବାହାରକେ ଯିବାର୍ ଅଛେ ଫ୍ଲାଇଟ୍ ଧରବାର୍ ଅଛେ ଏବେ କାଣା ଅଟୋ ମିଲି ପାରବା ଆର୍ ବେଶୀ ରାତି ହେଇ ଗଲାନେ ତ ମିଲ୍ବା କି ନି ବୋଲି ମୋତେ ଟିକେ ନେଇ ଜାନି ପାରୁଛେଁ ତ କହନ୍ତୁ ମୋତେ ଅଟୋ ମିଲ୍ବା କେନ୍ ମୋତେ ଫ୍ଲାଇଟ୍ ନେ ଯିବାର୍ ଅଛେ ଏ ରାତି ବାରଟା ହେଲାନେ ମୋତେ ଇ ଭାନପୁରରୁ ଭବାନିପାଟନା ଯିବାର୍ ଅଛି ତ କାଣା କିଛି ଅଟୋ ମିଲ୍ବା କେନ୍ ମୋତେ ଫ୍ଲାଇଟ୍ରେ ଭୁବନେଶ୍ଵର ଯିବାର୍ ଅଛେ ତା'ପରେ ସେନ୍ ମୋର୍ ଟିକେ ମେଡିକାଲ୍ ଚେକଅପ୍ କରବାର୍ ଅଛି ମେଡ଼ିକାଲ୍ ଟିକେ ପ୍ରୋବ୍ଲେମ୍ ଅଛେ ତ ଟିକେ ମିଲ୍ତା ବୋଲେ ଭଲ୍ ହେତା ମିଲିପାରବା କେ କାଣା ଯଦି ମିଲଲେ ମୁଇଁ ଭାନପୁରରୁ କିନି ଭବାନୀପାଟନା ଯିମି ଭବାନିପାଟନାରୁ ତା'ପରେ ଭୁବନେଶ୍ଵର ଯିବି ଭୁବନେଶ୍ଵର ମେଡିକାଲରେ ମୋର୍ ଚେକଅପ୍ ଅଛେ ତା'ପରେ